ସାଧାରଣତଃ ଆମ ଗ୍ରାମୀଣ ଅଞ୍ଚଳରେ ଯଦି କୌଣସି ଲୋକର ରୋଷେଇଘର ଭିତରକୁ କିମ୍ବା କୌଣସି ସଦସ୍ୟଙ୍କ ରୋଷେଇଘର ଭିତରକୁ କୌଣସି ଜଣେ ପରିବାରର ସଦସ୍ୟ କିମ୍ବା କୌଣସି ଲୋକ ଯଦି ପଶିଯାଏ ତାହେଲେ ଏହା ଆମକୁ ଅତି ଖରାପ ଲାଗିଥାଏ କାହିଁକି ନା ଗାଁଗହଳିରେ ଆମର ସାଧାରଣତଃ ମାନିଥାଉ ରୋଷେଇଘରଟି ଏକ ସ୍ଵଚ୍ଛ ଓ ପରିମଳ ଜାଗା ରହିବା ଦରକାର ଯୋଉଁଟାକି ଆମର ଲକ୍ଷ୍ମୀ ସାଧାରଣତଃ ତାକୁ ଆମେ ଲକ୍ଷ୍ମୀ ସଦସ୍ୟ ମଧ୍ୟ ମାନିଥାନ୍ତି କାହିଁକି ନା ଆମର ଅନ୍ନର ଜାଗା ସେଥିପାଇଁ ଆମ ଖାଇବା ପିଇ ଜାଗା ଆମ ଖାଇବା ପିଇବା ଜାଗାଟା ସୁସ୍ଥ ରହିବା ଦରକାର ସେଥିପାଇଁ ସାଧାରଣତଃ ଆମ ରୋଷେଇଘର ଭିତୁରୁକୁ ଆମେ କାହାକୁ ପୁରେଇ ମାନେ ପଶେଇବାକୁ ଦେଇ ନଥାଉ